ରେ ଭାଇ ଶୁ' ଗୋଟିଏ ଆଣିଥିଲି ଭଲ ହେଉଥିବ ବୋଲି ଭଲ ରେଟ ଦେଇଥିଲି ପନ୍ଦର ଶହ ଟଙ୍କା ଦେଇଥିଲି କଣ କରିବା କହ ମାସେ ହେଉନି ଏଇ ଗୋଟିଏ ବାହାଘର ଯାଇଥିଲି ପିନ୍ଧିବାକୁ ଏମିତି ପେନ୍ ହେଉଛି ଗୋଡ଼ ଆଉ ତା'ର ସେ ଲେସ୍ ଦଶଥର ଖୋଲି ଯାଉଛି କଲର ଫେଡ଼ ହୋଇଯାଉଛି ହଁ ପରା ଭଲ ହେବ ବୋଲି ମୁଁ ବି ଆଣିଥିଲି କ'ଣ କରିବା ମୁଁ ଜାଣିଥିଲି ଏମିତି ହବ ବୋଲି ହଁ ମାନେ ଛଅ ସାତ ଦିନ ପିନ୍ଧିଲି ଯେ ତାର କ'ଣ ତଳର ସେ ସ୍ଲିପ ହୋଇଯାଉଛି ହଁ ଛାଡ଼ି ଛାଡ଼ି ଗଲାଣି ସେ ତଳର ସୋଲ୍ ଗୁଡ଼ାକ ହଁ ଏମିତି ଏକା ଆଡ଼ଜଷ୍ଟ କରିକି ପିନ୍ଧୁଛି ଆଉ ଆଣିଛି ତ ବୋଲିକି

ନାଇଁ ନାଇଁ ଲେସ୍ ମାନେ କ'ଣ ଲେସ୍ ଛିଣ୍ଡି ଯାଉଛି ହଁ ଏମିତିଆ ଗୋଟେ ମାନେ ଛୋଟ ଲେସ୍ଟେ ଲାଗିଛି ଭଲ ବି ଲାଗୁନି ହଁ ହଁ ହଁ କହ ଶୁ' ମାନେ କ'ଣ ଏ ଉପରୁ ଆମର ଯେଉଁ ନାଇଁ କି ଯେଉଁ ସେ ସୁତା ଟାଇପ୍ର ଗୁଡ଼ାହେଇକି ରହୁଛି ସେଇଗୁଡ଼ାକ ଯେଉଁ ଛୋଟ ଛୋଟ ଯେଉଁ ସିଲା ହେଉନିକି ସେଇଟା ଛାଡ଼ି ଛାଡ଼ି ଛାଡ଼ି ଛାଡ଼ି ଯାଉଛି ଆଉ ତଳରୁ ବି ସେଇଟା ମାନେ ଥରେ ମୁଁ ସିଲେଇଥିଲି ଆଉ ଥରେ ବି ଛିଣ୍ଡି ଗଲା ହଁ ମୁଁ କ'ଣ ଭାବିଲି ମୁଁ ବେକାର ଆଣିଲି ବୋଲି ଭାବୁଛି ବା

ଶୁ' ମାନେ କ'ଣ ଶୁ' ପିନ୍ଧିକି ଏପଟେ ସେପଟ ଯିବାକୁ ବି ଭଲ ହେବ ବୋଲି ଆଣିଥିଲି ହେଲେ କୁଆଡ଼େ ପିନ୍ଧିକି ଯାଇ ହେଉନି ବେକାରରେ ଗୋଟିଏ ଶୁ' ଗୋଟିଏ ଆଣିଲି କିଛି ଫାଇଦା ହେଲାନି ସପ୍ତାହେ ପିନ୍ଧିନି ଆଉ ନଷ୍ଟ ହୋଇଗଲା ହଁ ପରା ବେକାର ହେଇଗଲା ଶୁ'ଟା କଲର ପଳେଇଲା ଆଉ କ'ଣ କରିବି ଏଟା ଆଉ ପିନ୍ଧି ହେଉନି କିଛି ନାହିଁ ପିନ୍ଧିଲେ ହେଲେ ବି ଗୋଡ଼ ହେଉନି ମାନେ ଟିକିଏ ଟାଇଟ୍ ରହିଲା ସବୁ ତ ଛିଡ଼ି ଗଲାଣି ଆଉ ବେକାର ଶୁ'ଟା ଆଣିଲି